ବିଭିନ୍ନ ଋତୁରେ ମୁଁ ଗଛ ଗୁଡ଼ିକର ବିଭିନ୍ନ ପ୍ରକାର ସତର୍କତା ମୁଁ ଅବଲମ୍ବନ କରିଥାଏ ଯେମିତିକି ଗ୍ରୀଷ୍ମ ଋତୁରେ ଯେତେବେଳେ ମୁଁ ଗଛଟି ଲଗାଏ ତ ସେହି ସେଥିରେ କଣ ମୋତେ ଦୁଇ ଟାଇମ ପାଣି ଦେବାକୁ ପଡ଼େ କାହିଁକିନା ଗ୍ରୀଷ୍ମ ଋତୁରେ ବହୁତ ଜୋରେ ଖରା ହୋଇଥାଏ ତ ତାକୁ ଅଧିକ ମାତ୍ରାରେ ଜଳ ଦରକାର ତ ସେଥିପାଇଁ ମୁଁ ଦୁଇ ଟାଇମ ତାକୁ ପାଣି ଦେଇଥାଏ କିନ୍ତୁ ବର୍ଷା ଋତୁରେ କଣ ହୁଏ ନା ଆମର ବର୍ଷା ହୁଏ କେବେବି ଦିନେ ଛଡ଼ା ଦିନେ ହେଉ ପ୍ରାୟ ସବୁଦିନ କହିଆକୁ ଗଲେ ବର୍ଷା ହୁଏ ତ ସେଥିରେ ମୁଁ ବେଶୀ ପାଣି ମାତ୍ର ମୋତେ ଦେବାକୁ ହିଁ ପଡ଼େନି ପାଣି କିନ୍ତୁ ମୁଁ ଏମାନଙ୍କୁ ବିଭିନ୍ନ ପ୍ରକାର ସାର ଜୈବିକ ସାର ଗୁଡ଼ିକୁ ଗଛ ଗୁଡ଼ିକ ଭଲ ହୃଷ୍ଟ ପୃଷ୍ଟ ସୁସ୍ଥ ସବଳ ହେବାକୁ ସାର ଗୁଡ଼ିକ ଦେଇଥାଏ ସେହିପରି ଶୀତ ଦିନ ମାନଙ୍କରେ କଣ ଶୀତ ଦିନ ମାନଙ୍କରେ ସାଧାରଣତଃ ରୋଗ ପୋକ ଗୁଡ଼ିକ ବେଶୀ ଲାଗିଥାନ୍ତି ତ ମୁଁ ସେଥିପାଇଁ ସେଥିପାଇଁ ବିଭିନ୍ନ ପ୍ରକାର ଜୈବିକ ସ୍ପ୍ରେ ଗୁଡ଼ିକ ଆଣି ରୋଗ ପୋକଙ୍କୁ ଦମନ ପାଇଁ ସ୍ପ୍ରେ ଗୁଡ଼ିକ ଆଣିକି କରିଥାଏ ଓ ବିଭିନ୍ନ ପ୍ରକାର ଜୈବିକ ସାର ଗୁଡ଼ିକ ମଧ୍ୟ ଦେଇଥାଏ ଏବଂ ଅଳ୍ପ ମାତ୍ରାରେ ପାଣି ଦେଇଥାଏ ସେଥିରେ ମୁଁ ଏହିପରି ସବୁ ସତର୍କତା ଗୁଡ଼ିକ ଋତୁ ଅନୁଯାୟୀ ଅବଲମ୍ବନ କରିଥାଏ